ଆମର ଖଣ୍ଡ ବାକ୍ୟ ଗୁଡ଼ିକ ମଧ୍ୟରେ ନଦେଖିଲା ଓଉ ଛଅ ଫଡ଼ା ଆକାଶ କୟାଁ ଚିଲିକା ମାଛ ରାଣ୍ଡି ପୁଅ ଅନନ୍ତା ତୁଚ୍ଛାକୁ ଏତେ ମୁଦି ନାହିଁ ଗୋଡ଼ କଚାଡ଼ୁ କେତେ ଗରଜିଲା ମେଘ ବରଷେ ନାହିଁ ଭୁକିଲା କୁକୁର କାମୁଡ଼େ ନାହିଁ ଏହି ଯେଉଁ ଖଣ୍ଡବାକ୍ୟ ଗୁଡ଼ିକ ରହିଛି ଏହାର ଉପଯୋଗିତା ସମାଜ ପ୍ରତି ଏହାର ଉପଦେୟତା ସମାଜ ପ୍ରତି ଏଥିରେ ଗଭୀର ପରିବର୍ତ୍ତନ ଆଣିପାରେ ଏହା ଅବର୍ଣ୍ଣନୀୟ ସମାଜରେ ଲୋକମାନଙ୍କୁ ଶୃଙ୍ଖଳିତ କରିବା ପାଇଁ ଏଇ ଖଣ୍ଡବାକ୍ୟ ଗୁଡ଼ିକ ହେଉଛି ଗୋଟିଏ ଗୋଟିଏ ମାଧ୍ୟମ ଏହାଦ୍ୱାରା ଲୋକମାନେ ଭାବନ୍ତି ଯେ ଆମକୁ ଦେଖେଇକି କହିଲା ସମାଜ ଆଗରେ ପାଞ୍ଚଜଣ ଲୋକଙ୍କ ଆଗରେ ଏଇ ଖଣ୍ଡବାକ୍ୟକୁ ତାହା ଉଦ୍ଦେଶ୍ୟରେ ଯେତେବେଳେ ପାଠ କରାଯାଏ ତାକୁ ଲଜ୍ୟା ଅନୁଭବ କରାଯାଏ ସେ ଲଜ୍ୟା ତେଣୁ ନିକୃଷ୍ଟ କାର୍ଯ୍ୟରେ ନିବୃତ୍ତ ରହିବା ପାଇଁ ଏହା ଏକ ପ୍ରୟାସ ଏବଂ ଏହା ସହିତ ଓଡ଼ିଆ ଶବ୍ଦକୁ କାହିଁକି ମୁଁ ଗ୍ରହଣ କରିବା ପାଇଁ ଚାହୁଁଛି ଯେ ଓଡ଼ିଆ ଶବ୍ଦ ଆମ ରାଷ୍ଟ୍ରୀୟ ଭାଷାର ମାନ୍ୟତା ପାଇଛି ଏବଂ ଏ ଭାଷାର କେଉଁଭଳି ଉନ୍ନତି ହେଉ ଉତ୍ତୋରତ୍ତର ଉନ୍ନତିରୁ ବିଶ୍ୱସ୍ତରରେ ଏ ଭାଷା କେଉଁଭଳି ପରିପୃଷ୍ଟ ଓ ପ୍ରକାଶ ସେଥିପାଇଁ ମୁଁ ଓଡ଼ିଆ ଭାଷାକୁ ଗ୍ରହଣ କରିବାକୁ ଚାହୁଁଛି